ନୟାଗଡ଼ ଜିଲ୍ଲା ରେ ମୋ' ବିଦ୍ୟାଳୟ ଟି ହେଉଛି ରଣପୁର ବାଳିକା ଉଚ୍ଚ ବିଦ୍ୟାଳୟ ଏହାର ପାରିପାର୍ଶ୍ଵିକ ପରିବେଶ ମଧ୍ୟ ଅତ୍ୟନ୍ତ ମନୋରମ ପରିଷ୍କାର ପରିଚ୍ଛନ୍ନ ବିଦ୍ୟାଳୟଟି ସୁଉଚ୍ଚ ପ୍ରାଚୀର ଦ୍ୱାରା ପରିବେଷ୍ଟିତ ଏହି ବିଦ୍ୟାଳୟରେ ମୁଁ ଶିକ୍ଷା ପାଇଁ ନିଜକୁ ଗର୍ବିତ ମନେ କରେ ଶିକ୍ଷା ଶିକ୍ଷକ ଶିକ୍ଷୟତ୍ରୀ ଶୃଙ୍ଖଳା ସଂଯମତା ଆଦର୍ଶ ସ୍ନେହ ଭାବରେ ଶାସନ ବ୍ୟବସ୍ଥାରେ ଆମେ ଗଢ଼ି ହୋଇଛୁ ବିଭିନ୍ନ